ପନ୍ଦର ଜାନୁଆରୀ ଦୁଇ ହଜାର କୋଡ଼ିଏ ଅଠର ମାର୍ଚ୍ଚ ଦୁଇ ହଜାର କୋଡ଼ିଏ କୋଡ଼ିଏ ମେ ଦୁଇହଜାର ବାଇଶ ପଚିଶି ଜୁନ୍ ଦୁଇ ହଜାର ତେଇଶି ଅଠର ଡ଼ିସେମ୍ବର ଦୁଇ ହଜାର ବାଇଶି